ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପରମ୍ପରା ଏବଂ ରୀତିନୀତି କ'ଣ ଉଦାହରଣ ଚିତ୍ର ଏବଂ ଅନ୍ୟାନ୍ୟ ଆମ ଓଡ଼ିଶାରେ ବହୁତ ପ୍ରକାର ସାଂସ୍କୃତିକ ପରମ୍ପରା ଏବଂ ରୀତିନୀତି ରହିଅଛି ଲୋକମାନେ ଯଦି ଶିକ୍ଷିତ ହେଲେ ମଧ୍ୟ ସେମାନେ ବୈଜ୍ଞାନିକ ଉପରେ ଶିକ୍ଷା ଲାଭ କରିଥାନ୍ତି କିନ୍ତୁ ଆମ ସମାଜ ଏବଂ ସାଂସ୍କୃତିକ ଯଦି ଥାନ୍ତି ତେବେ ସେମାନେ ଆମ ପରମ୍ପରା ଏବଂ ସାଂସ୍କୃତିକ ଉପରେ ଚଳିଥାନ୍ତି ଆମ ସାଂସ୍କୃତିରେ କେଉଁଠାରେ କିପରି କ'ଣ କରାଯାଇ କେଉଁ ପର୍ବରେ କେଉଁ ପର୍ବାଣି ଆମର ବାରବର୍ଷକୁ ତେରଟି ପର୍ବ ହୋଇଥାଏ ତେଣୁ ଆମେ ସବୁ ଯାହା ଜାଣିଥାଉ ଏବଂ ଆମ ଦେଶର ଅନ୍ୟାନ୍ୟ ସ୍ଥାନରେ ଅନ୍ୟାନ୍ୟ ପ୍ରକାର ସାଂସ୍କୃତିକ ପରମ୍ପରା ହୋଇଥାଏ କାରଣ ଆମ କୋରାପୁଟ ଅଞ୍ଚଳରେ କୋରାପୁଟିଆରେ ଅଦିବାସୀ ଲୋକ ଅଧିକ ଦେବା ଯୋଗୁଁ ଏଠାରେ ଢେମସା ନୃତ୍ୟ କରାଯାଇଥାଏ ଏବଂ ଏହାକୁ ପ୍ରଧାନ ନୃତ୍ୟ କରାଯାଇଥାଏ ଏବଂ ସମ୍ବଲପୁରୀ ସମ୍ବଲପୁରୀ ଥିବାରୁ ସେଠାରେ ସମ୍ବଲପୁରୀ ନୃତ୍ୟ କରାଯାଇଥାଏ ସେହିପରି ପ୍ରତ୍ୟେକ ଦେଶର ମାନେ ପ୍ରତ୍ୟେକ ସ୍ଥାନର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଅନ୍ୟାନ୍ୟ ପ୍ରକାର ସାଂସ୍କୃତିକ ଏବଂ ପରମ୍ପରା ଏବଂ ରୀତିନୀତି ହୋଇଥାଏ ସେଠାର ଠାକୁର ଓ ପୂଜା ପର୍ବପର୍ବାଣି ମଧ୍ୟ ଅଲଗା ଏବଂ ଅନ୍ୟ ସ୍ଥାନର ଯେପରିକି ସମ୍ବଲପୁୁର କୋରାପୁଟ ଠାରେ ସେହିପରି ପୂଜା ପାଠ ମଧ୍ୟ ଅନ୍ୟ ପ୍ରକାର ହୋଇଥାଏ